କୃଷି ବିଷୟରେ ଧାନକୁ ରୁଇଁଆ ପୂର୍ବରୁ ଆମେ ଭଲ କିରି ଖତ ମାଟି କରିବା ଦରକାରେ ଏହାଦ୍ୱାରା ଆଗ ମାଟିର ଉର୍ବରତା ବଢ଼ିବ ଧାନ ଭଲ ହବ ରାସାୟନିକ ସାର ଆମେ ବେଶୀ ପ୍ରୟୋଗ କରିବାନି ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ମାଟିର ଉର୍ବରତା କମିଯାଉଛି ମାଟିର ମାଟିରେ ଲୁଣି ଅଂଶ ହେଇଯାଉଛି ତା'ପରେ ଗଛ ବି ମରିଯାଉଛି ଆର୍ ଆମର ଯେଉଁ ଜିଆ ଏସବୁ ଯେଉଁ ଜିନିଷ ଅଛନ୍ତି ଆମର ସେସବୁ ବି ମରିଯାଉଛନ୍ତି ଯିଏ ଆମର ବନ୍ଧୁ କୃଷକର ବନ୍ଧୁ କହିଲେ ଚଳେ ସେମାନେ ବି ମରିଯାଉଛନ୍ତି ଏହା ଦ୍ୱାରା ଆମକୁ ବହୁତ କ୍ଷତି ସହିବାକୁ ପଡ଼ୁଛି ତା'ପରେ ଆମର ପାଣି ରହିବା ପାଇଁ ସମତଳ ପୁରା ଚାରିକଡ଼ ଯାକ ବନ୍ଧ ବାଡ଼କୁ ଭଲ କିରି ପର ମଜବୁତ କରି ରଖିବା ଯେମିତି ପାଣି ଆମର କିଆରୀରେ ଭଲ ଠିକ୍ ସେ ରହୁଥିବ ବେଶୀ ପାଣି ହବନି ଆ ଯେତିକି ପାଣି ଦରକାର ଆବଶ୍ୟକ ସେତିକି ରହିବ ତା'ପରେ ବା କୁ ଧାନକୁ ଗଛକୁ ଯେମିତି ଭଲ ପରିଷ୍କାର ତା ମୂଳ ଘାସ ବା ଏସବୁ ରଖିବା ନାହିଁ ଗଛ ଯେମିତି ଭଲ ରହିବ ତା'ପରେ ଧାନକୁ ବି ଭଲ ହବ ତା'ପରେ ଧାନ କିଆରୀରେ ବିଭିନ୍ନ ପ୍ରକାର ଆମର ଅଛି ଇଏ ଗଛର ଯେମିତି ବଢ଼ିବ ଏତେ ବଢ଼ିଲେ ଧାନ ଗଛ ପବନ ଏକା ହେଲେ ବି ପଡ଼ିଯାଇପାରେ ସେଥିପାଇଁ ବେଶୀ ରାସାୟନିକ ସାର ପ୍ରୟୋଗ କରିବାନି ଧାନର ଅଧିକ ରାସାୟନିକ ସାର କହିଲେ ଆମର ଦାନାଦାର ଏକା ପକାଇଲେ ମା ମାଛ ବି ବିଭିନ୍ନ ପ୍ରକାର ସବୁ ଲୋ ପୋକଜୋକ ସବୁ ମରିଯିବେ ସେଥିପାଇଁ କୃଷି ଉପରେ ସବୁବେଳେ ରାସାୟନିକ ସାରକୁ ବ୍ୟବହାର କରନ୍ତେ ଏହାଦ୍ୱାରା ଖାଇଲେ ବିଭିନ୍ନ ପ୍ରକାର ରୋଗ ବି ଆପଣ ଶିକାର ହେବେ